ମୁଁ ମଧ୍ୟମ ପିଢ଼ିର ଏକ ଅଂଶ ନୁହେଁ ମଧ୍ୟମ ପିଢ଼ି ଏବଂ ଯୁବପିଢ଼ିକୁ ମୁଁ ସନ୍ତୁଳନ କରିପାରିବି ନାହିଁ ଏଗୁଡ଼ିକ ଦୁଇଟି ଭିନ୍ନ ଦୁନିଆ ଏବଂ ମୁଁ ତାକୁ ମୁଁ ତାକୁ ପରିଚାଳନା କରିପାରିବାର ଅଭିଜ୍ଞତା ରଖିନାହିଁ ମୁଁ ତା' ବିଷୟରେ ଠିକ୍ସେ କହିପାରିବି ନାହିଁ